ହ୍ୟାଲୋ ସାର୍ ମୋ ଭାଇର ବାହାଘର ଅଛି ଆପଣଙ୍କ ପାଖରେ ଖୁଆ ଜିଲାପି ପାଞ୍ଚ କିଲୋ ନେଲି କିଛି ଅଫର୍ ରଖିଛନ୍ତି କି ହଁ ରେଷ୍ଟୁରାଣ୍ଟ୍ ବୁଲୁଛି ହେଲେ ସେଇଠି ଅଫର୍ ମିଳୁନାହିଁ ତ ଆପଣଙ୍କ ପାଖରେ କିଛି ଅଫର୍ ସହିତ ଜିଲାପି ମିଳିପାରିବ କି